ହଁ ଆମେ ବାଏଗନ୍ ଜଗାସୁଁ ତା'ପରେ ବାଏଗନ୍ ଜଗେଇ ସାର୍ଲେ ଲଟା ସଫା କର୍ସୁଁ ତା'ପରେ କେସ୍ସୁଁ ତା'ପରେ ଗାର୍ କର୍ସୁଁ ସାର୍ ଦେଇ କରି ତା'ପରେ ଗାର୍ କରି ସାର୍ଲା ପରେ କେନ୍ ଉଷୁ ମାର୍ସୁଁ ତା'ପରେ ପେନ୍ ବୋଲାସୁଁ ତା'ପରେ ଫେନ୍ ଘାଏ ଗାର୍ କରିସାଏଲେ ପାଏନ୍ ଦେଲା ପରେ ଫେନ୍ ସାର୍ ପକେଇ କରି ଫେନ୍ ପାଏନ୍ ବୁଲାମୁଁ ତା'ପରେ ଫଲ୍ ଆସ୍ବା ତୁଲ୍ମୁ ତା'ପରେ ଫଲ୍ ଜହ ଫଲ୍ଲେ ତା'ପରେ ବିକି ନେମୁ କ୍ଷେତେ ଲଟା ବି ଘିଚ୍ସୁଁ ତା'ପରେ ବେଗନ୍ ଜହ ବାହାରିଲେ ବଜାର୍ ବଜାର୍ ନେବେ ବିକି ତା'ପରେ ଉଇଲ୍ ବି ଜଗାସୁଁ ଉଇଲ୍ କେ ଗାର୍ କରି କରି ଜୋଗାମୁ ତା'ପରେ ଉଇଲର୍ ଲଟା ସଫା କର୍ମୁ ଫେନ୍ ଗାର୍ କର୍ମୁ ତା'ପରେ ଉଇଲ୍ ପେନ୍ ବୁଲାମୁ ସାର୍ ଦେମୁ ଉଷୋ ମାର୍ମୁ ତା'ପରେ ମିର୍ଚା ବି ଜଗାସୁଁ ମିର୍ଚା ଜଗାଲା ପରେ ପେନ୍ ଦେସୁଁ ବୁନ୍ଦ୍ ତଲେ ତଲେ ତା'ପରେ ପେନ୍ ଦେଇ ସାର୍ଲା ପରେ ଗଡ଼ ଗଜ୍ ବଡ଼୍ ବଡ଼୍ ହେଲେ ଗାର୍ କର୍ସୁଁ ଲଟା ସଫା କରି କରି ତା'ପରେ ଲଟା ସଫା କରି ସାର୍ଲେ ଫେନ୍ ଡବଲ୍ ଗାର୍ କର୍ସୁଁ ସାର୍ ଦେଇକରି ତା'ପରେ ଫେନ୍ ଉଷୋ ମାର୍ମୁ ତା'ପରେ ପେନ୍ ହେନ୍ତା ତିନି ଦିନେ ଚାରି ଦିନେ ବୁଲାସୁଁ ତା'ପରେ ଉଷୋ ମାରିିକରି ଫେନ୍ ଫଲ୍ବା ଦୁଇ ତିନି ମାସ୍ ପରେ ଫଲ୍ଲେ ଫେନ୍ ବଢ଼ି ବଢ଼ି କରି ଜହ ବହୁତ୍ ଫଲ୍ବା ବଲେ ତା'ପରେ ବଜାର୍ ବଜାର୍ ବିକି ନେସୁଁ ନିହେଲେ କେନ୍ଥର ବେପାରୀମାନେ ଆସ୍ଲେ ଘରେ ବି ଦେସୁଁ ଜଣ୍ରେ ଆରୁ ବଜାର୍ ବି ନେବେ କେନ୍ଥର ତା'ପରେ ପାତଲ୍ଘଟା ବି ଜଗାସୁଁ ଜଗେଇ ସାର୍ଲା ପରେ ଗଛ୍ର ବୁନ୍ଦ୍ ତଲେ ତଲେ ଫେନ୍ ପେନ୍ ଦେସୁ ତା'ପରେ ଲଟା ସଫା କର୍ମୁ ଗାର୍ କର୍ମୁ ପାତଲ୍ଘଟା ତେହେରୁ ଗାର୍ କରି ସାର୍ଲା ପରେ ଫେନ୍ ପେନ୍ ହେନ୍ତା ବୁଲାମୁୁ ଗାର୍ କେ ଗାର୍ ତା'ପରେ ଫେନ୍ କେଚ୍ମୁ ଫେନ୍ ଗାର୍ କର୍ସୁଁ ଫେନ୍ ଘାଏ ସାର୍ ଦେଇି କରି ଫେନ୍ ପାଏନ୍ ବୁଲମୁ ତା'ପରେ ଫୁଲ୍ କଷି ଆଏଲା ଟାଇମ୍ରେ ଫେନ୍ ଉଷୋ ମାର୍ମୁ ଉଷୋ ମାରିସେଲେ ତା'ପରେ ଫଲ୍ବା ଫେନ୍ ଦେଖ୍ମୁ ଆ କଣା କଣା ଫେନ୍ ହେବା ବଲେ ଫେନ୍ ଡବଲ୍ ମାର୍ବେ ଫୁଲ୍ କଷି ଝଡ଼ି ଗଲେ ଫେନ୍ ଫୁଲ୍ କଷି ରହେବାର୍ଟା ଫେନ୍ ଉଷୋ ମାର୍ସୁଁ ତା'ପରେ ଫେନ୍ ହେନ୍ତା ଫଲ୍ବା ଫେନ୍ ଭଲ୍ ହେବା ବଲେ ଏ ତର ଫଲ୍ଲେ ଏଥିର ଜହ ବାହାରିଲେ ବିକ୍ସୁଁ ଆରୁ ମାଖନ୍ ଜଗାସୁଁ ମାଖନ୍କେ ପହେଲା ଖାଲ୍ କରି କରି ଖାଲ୍ କୁଡ଼୍ମୁ ତା'ପରେ ଖତ୍ ଭର୍ମୁ ଖତ୍ ଭରି ସେଲେ ତା'ପରେ ମାଖନ୍କେ ଜଗାମୁ ମାଖନ୍ ଜଗାଲେ ତା'ପରେ ତିନ୍ ଚାର୍ ଦିନର୍ ତିନ୍ ଦିନର୍ ପରେ ଗଜା ବାହାରିବା ପତର୍ ଜଗାଲା ଜଗାଲା ଟାଇମ୍ରେ ଜଗେଇସାର୍ଲେ ସବୁକେ ପାଏନ୍ ଦେଇଦମୁ ପୁଲ୍ ଗୁଡ଼ାଦୁ ଗୁଡ଼ାଦୁ ଢାପିଦେମୁ ତା'ପରେ ପତର୍ ଢାପ୍ମୁ ଆର୍ ତା'ପରେ ସଖାଲେ ଥରେ ବେଲୁ ଥରେ ପେନ୍ ଦେମୁ ତା'ପରେ ଆଙ୍କିରିଲେ ଗଜା ବାହାରିଲେ ପତର୍କେ ଅଡ଼ାମୁ ଆରୁ ତେହେରୁ ମାଖନ୍ ବଡ଼୍ ବଡ଼୍ ହେଲେ ବୁନ୍ଦ୍ ତଲ୍ ତଲ୍ ଖେଚ୍ମୁ ଗାର୍ ଦେମୁ ଇ ଗାର୍ କର୍ମୁ ତା'ପରେ ସାର୍ ଦେମୁ ଯେତେର ମାଖନ୍ ଫୁଲ୍ କଷି ଆଲେ ତା'ପରେ ଉଷୁ ଫେନ୍ ମାର୍ମୁ ଆରୁ ତା'ପରେ ପେନ୍ ପେନ୍ ବୁଲାମୁ ଏତେଟା ମାଖନ୍ ବଡ଼୍ ବଡ଼୍ ହେଲେ ଫେନ୍ ବୁଲି ଫେନ୍ ସାର୍ ଦିଆହେବା ଫେନ୍ ସାର୍ ଦେମୁ ତା'ପରେ ଏତେର ମାଖନ୍ ହେଇଗଲେ ତା'ପରେ ବିକ୍ମୁ ଧାନ୍ ବି ବୁନ୍ସୁଁ ରୁଇସୁଁ ବି ପଲା ରୁଇସୁଁ ଧାନ୍କେ ପଲା ପକେଇ କରି ତା'ପରେ ପଲା ହେଲେ ରୁଇମୁଁ ଭୁତେର୍ ବର୍ଗିମୁ ପଲା ମାରିିକରି ରୁଇମୁ ସବୁ ସାର୍ ମାର୍ମୁଁ ତା'ପରେ ପେନ୍ ବି ଲଗାସୁଁ ପେନ୍ ଡୁଲିଟା ଅଟି ଗଲେ ଭୁତେର୍ କରି କରି ଫେନ୍ ଗାଏ ଲଟା ହେଲେ ଡୁଲି ଥି ଲଟା ଘିଚ୍ମୁ ଫେନ୍ ଧାନ୍କେ ରୁଗି ଲାଗ୍ଲେ ଉଷୋ ବି ମାର୍ମୁ ତା'ପରେ ଫେନ୍ କେତେ ଦିନ୍ ଯିବା ଫେନ୍ ପାଏନ୍ ଶୁଖିଗଲେ ଫେନ୍ ପାଏନ୍ ଲଗାମୁ ତା'ପରେ ଫେନ୍ ରୁଗୀ ରୁଗା ଆସ୍ବା ବଏଲେ ଫେନ୍ ଦେଖିକରି ଫେନ୍ ବି ଉଷୁ ମାର୍ମୁ ଦୁଇ ଥର ତିନ୍ ଥର ତା'ପରେ ଫେନ୍ ପେନ୍ ହେନ୍ତା ଶୁଖିଯିବା ବଲେ ଫେନ୍ ପେନ୍ ପୁନି ମାର୍ମୁ ଫେନ୍ ଧାନ୍ ତା'ପରେ ପେନ୍ ନିସିିର୍ବା ନିଶିର୍ଲା ଟାଇମ୍ରେ ଫେନ୍ ଘାଏ ପୁଲ୍ ହେଇ ଯାଏସି ବୋଲେ ପେନ୍ ଉଷୋ ମାର୍ମୁ ଆରୁ ଫେନ୍ ଫେନ୍ ସାର୍ ଦିଆହେବା ତିନ୍ ବୁଲ୍ ସାର୍ ଦିଆ ହେସି ଧାନ୍କେ ତା'ପରେ ଧାନ୍ ତା'ପରେ ହେଲା ହେଲା ଟାଇମ୍କେ ତା'ପରେ ପାଏନ୍ ଆର୍ ଜହ ନି ରଖୁନ ଡୁଲିତି ତା'ପରେ ପାଏନ୍ କାଟିି ଦେସୁଁ ତା'ପରେ ଧାନ୍ କାଟ୍ମୁ ଭୁତେର୍ କରି କରି ଭୁତେର୍ ବର୍ଗିମୁ ଆରୁ କାଟ୍ମୁ ତା'ପରେ କାଟିକରି ଗଦାମୁ ତା'ପରେ ଫେନ୍ ଭୁତେର୍ ବର୍ଗିମୁ ଆରୁ ଫେନ୍ ଧାନ୍ ଭରା ଭିଡ଼୍ମୁ ତେହେରୁ ଫେନ୍ ଟ୍ରାକ୍ଟର୍ ନେଇକରି ସବୁ ସେ ଟ୍ରାକ୍ଟର୍କେ ଧାନ୍ ଭରା ସବୁ ସେନ ଜଗାମୁ ଆନ୍ମୁ ଖଲା ନ ଫେନ୍ ରଖ୍ମୁ ଆରୁ ତା'ପରେ ଫେନ୍ ଘାଏ ଧାନ୍ ମଡ଼ା ଗାଡ଼ିିକେ ଫେନ୍ ଘାଏ ଡାକିକରି ଫେନ୍ ମୁନୁଷ୍ ପିଲା ଭୂତିରେ ବର୍ଗି କରି ଫେନ୍ ଧାନ୍ ମଡ଼ାମୁ ତା'ପରେ ଫେନ୍ ଛିନ୍ମୁ ଦି ତିନ୍ ଲୋକ୍ ତିନ୍ ଚାର୍ ଲୋକ୍ ଲଗାବେ ଆଉ ତା'ପରେ ଫେନ୍ ପାକିଟ୍ମାନ୍କୁ ଘରମୁ ଆରୁ ତା'ର୍ ଘର୍କେ ଆନୁ ମୁକ୍ଲି ଫେନ୍ ଜଗାସୁଁ ମଖ୍ଲି ବିହନ୍କେ ଫୁଟାମୁ ପହେଲା ତା'ପରେ ଫୁଟେଇ କରି ପାଛିର୍ମୁ ପାଛିର୍ମୁ କଣା ଭଙ୍ଗା କୁହାଟା ଥିଲେ ବେଟ୍ମୁ ଆର୍ ବେଟି କରି ସଫା କରି କରି ରଖ୍ମୁ ପାକେଟ୍ ଥିନ୍ ଭରି କରି ଆରୁ ଏଥର ନାପ୍ମୁ କେନ୍ ଆଣ୍ଟ କେତେ ଅଡ଼ା ପଡ଼୍ବା ଯେ ତା'ପରେ ସେ ଆଣ୍ଟକେ ଜୁତି କରି ଲଟା ବେଟ୍ମୁ ସଫା କରି ଲଟା ବେଟି ସାର୍ଲା ପରେ ତା'ପରେ ଫେନ୍ ଗାର୍ କର୍ବେ ଗାର୍ କରି ସାର୍ଲେ ତାହେରୁ ଜୋଗାମୁଁ ଗାରେ ଗାରେ ମଖ୍ଲି ତେରୁ ଜୋଗେଇ ସାର୍ଲେ କପର୍ ମାର୍ମୁଁ ସାର୍ ବୁନି କରି ଆରୁ ତା'ପରେ ଏତର ଆଖିର୍ଲେ ବାର ତେର ଦିନ୍ ଗଲେ ଏତେର ମକ୍ଲି କେଚ୍ମୁ ତେରୁୁ ମକ୍ଲି କେଚି ସାଏଲା ପରେ ଫେନ୍ କେତେ ଦିନ୍ ଯିବା ମଖ୍ଲିିର ଲଟା ଫେନ୍ ବଡ଼୍ ବଡ଼୍ ହେଲେ ଫେନ୍ ବୁତରେ ବର୍ଗିମୁଁ ଆର୍ ଫେନ୍ ଲଟା ଘିଚ୍ମୁ ଲଟା ଘିଛି ସାର୍ମୁ ଆର୍ ଫେନ୍ ଘାଏ ଇଥର ମଖ୍ଲିକେ ବିିହିଡ଼ିବେ ବିହିଡ଼ି କରି ଫେନ୍ ସାର୍ ସୁରି ଦେଇଦେମୁ ଆରୁ ମୁଗ୍ ବୁନିଥିଲେ ମୁଗ୍ ଗୁଟେ ଗୁଟେ ହେଇଥିବା ବେଲେ ମୁଗ୍ ବି ସେଦିନ ତୁଲ୍ମୁ ଅର୍ଗଡ଼ି ବି ଦେଇଥିମୁ ତାର ତାରା ବଲେ ତୁଲ୍ମୁ ମୁଗ୍ ବି ଝିଟ୍ସୁଁ ମଖ୍ଲି ନ ସେଟା ହେବା ତା'ପରେ ତୁଲ୍ମୁ ଏଥିର ମଖ୍ଲିକେ ବିହିଡ଼ି କରି ସାର୍ ମାରିଦେମୁ ଏଥିର ମକ୍ଲି ଫୁଲ୍ ଫଲ୍ ଆସ୍ବା ଫୁଲ୍ ଆସ୍ବା ଫୁଲ୍ ଆଲା ଟାଇମ୍କେ ତେରୁୁ ରୁଗି ରୁଗା ଲାଗ୍ବା ବଏଲେ ଫେନ୍ ଉଷୋ ଉଷା ମାର୍ମୁ ହେଥର ମଖ୍ଲି ଫଲ୍ବା ମଖ୍ଲି ଫଲ୍ଲେ ତା'ପରେ ଫେନ୍ ଭୁତେର୍ କର୍ମୁ ଆରୁ ଫେନ୍ ଦିନ୍କ ପାକ୍ଟେ ଦୁଇ ପାକିଟ୍ ତିନ୍ ପାକିଟ୍ ହେନ୍ତା ଯେନ୍ ଦିନେ ଯେତେଟା ଭୁତେର୍ ଯିବେ ଫେନ୍ ତୁଲି କରି ଘର୍କେ ଆନ୍ମୁ ଆଉ ଘରେ ବିକ୍ସୁଁ ଆଉ ଲାଭ୍ ବିି ପାଏସୁଁ ହଁ ଚାଷ୍ କରିକରି ଫାଏଦା ବି ଆମେ ପାଏସୁଁ ବଜାର୍ ବଜାର୍କେ ବିକି ନେସୁଁ ଆଉ ଦୁଇ ପଇସା କମାସୁଁ ଆଉ ଆମେ ଚଲ୍ସୁଁ